ଓଡ଼ିଶାର ଙ୍କ କଳା ଏବଂ କାରିଗରଗୁଡ଼ିକ ହେଉଛି କୁମ୍ଭାର ଯେମିତି ସେ ଗୋଟେ କୁମ୍ଭାର ମଣିଷ ତା ପୁଅକୁ ଶିଖାଇଥାଏ ଧିରେ ଧିେରେ ତା'ର ବଂଶ ବଢ଼ି ବଢ଼ି ତା'ର ବଂଶ ତା'ର ସେ କୁମ୍ଭାର କାମ ହିଁ କରିଥାନ୍ତି ଅଳଙ୍କାର ସୁନା ବିଭିନ୍ନ ପ୍ରକାର ଅଳଙ୍କାରର ଦେଖି ତାହାର ବର୍ଣ୍ଣନା କରିଥାଏ ଓ ସେ ଅଳଙ୍କାରକୁ ସେ ବନେଇବେ ତା ପିଢ଼ ପିଢ଼ି ସେ ଅଳଙ୍କାର ବ୍ୟବହାର କରିଥାନ୍ତି ତାପରେ ସେ ବିଭିନ୍ନ ପ୍ରକାର ପଥର ଖେଳଣା ବାଲା ସେ ତ'ର ପୁଅ ବି କିଛି କହିଥାଏ ତ କିଏ ନ କହିଥାଏ